ବଗିଚାରେ ଉତ୍ପାଦିତ ଫୁଲକୁ ନେଇ ଆମେମାନେ କିଛି ଫୁଲ ନେଇ ଆମେ ମନ୍ଦିରରେ ମାଳ କରିକି ଦେଉ ଆଉ କିଛି ଫୁଲ ଆମେ ନିଜେ ମଧ୍ୟ ଠାକୁର ଘରେ କିଛି ପୂଜା କରୁ ଆଉ ଯଦିଓ ବି କିଛି ପର୍ବପର୍ବାଣି ହୁଏ ତ ଆଉ ଫୁଲ ଯେମିତି କି ରଜନୀଗନ୍ଧା ଆଉ ଆଉ କିଛି ଛୋଟ ଛୋଟ ଫୁଲ ମଲ୍ଲୀ ଏଇଭଳି ଛୋଟ ଛୋଟ ଫୁଲ ନେଇକି ମଧ୍ୟ ଗଜରା କରିକି ମଧ୍ୟ ଆମେମାନେ ମୁଣ୍ଡରେ ଲଗାଉ ଆଉ ଫଳ ଯାହାକିଛି ବି ବଗିଚାରୁ ମିଳେ ସେସବୁ ଆମେ ମାର୍କେଟରେ କିଛି ବିକ୍ରି କରୁ କିଛି ଘରେ ଖାଇବା ପାଇଁ ମଧ୍ୟ ରଖୁ ଆଉ କିଛି ଠାକୁରଙ୍କ କାମରେ ମଧ୍ୟ ଲଗାଉ ଆଉ କିଛି ମଧ୍ୟ ସେମିତି ଗଛରେ ରହିବାକୁ ଦେଉ ଯେଉଁଟା କି ପାଚିଲା ପରେ ଆମର ଆଉ ମଞ୍ଜି ହିସାବରେ ସେଇଟାକୁ ଆମେ ବ୍ୟବହାର କରିବୁ ବୋଲି ମଧ୍ୟ କିଛି ରଖୁ